ହଁ ମୁଁ ମୋ ସାଙ୍ଗ ମୋ ଭାଇ ଆମେ ଯାଉ ଟିଉସନ ଗୋଟିଏ ଗୋଟିଏ ଟିଉସନରେ ଯେମିତି କି ବିଜ୍ଞାନ ପଢ଼ିବା ପାଇଁ ହେଲେ ଭୌତିକ ବିଜ୍ଞାନ ଯିବ ବିଜ୍ଞାନ ରାସାୟନିକ ବିଜ୍ଞାନ ଯେ କୌଣସି ବି ବିଜ୍ଞାନ ସେ ପଢ଼େଇ ପାରନ୍ତି ନାହିଁ କି ବୁଝେଇ ପାରନ୍ତି ନାହିଁ କି ଆମେ ବି ବୁଝିପାରୁ ନଥାଉ ଯେ ଗଣିତ ସେମିତି ଗଣିତ କିଛି ବି ଗୋଟିଏ ସୂତ୍ର ବି ବୁଝେଇ ପାରନ୍ତି ନାହିଁ ସମାଧି ସମାଧାନ ପୁରଣ ବି କରିପାରୁ ନାହିଁ କି ଆମେ ବି କିଛି ବି ବୁଝିବାର ତାର ବି ସମ୍ମୁଖୀନ ନାହିଁ ଆମ ଭାରତ ବାସର ଯେମିତି ବି କିଛି ବି ଏମିତି ବିଜ୍ଞାନ କି କୌଣସି ଗଣିତ ହୋଉ ଆମ କୋଶ୍ଚୀନ କ୍ଳାସ କିଛି ବି ଆମକୁ ବୁଝେଇ ପାରୁନାହିଁ ଆମ ଭାରତରେ ପାଠ୍ୟ ପୁସ୍ତକ ଭାରି କଷ୍ଟ ହୋଇଥାଏ